ଆମ ଅଞ୍ଚଳରେ ଟ୍ରେନ୍ ସୁବିଧା ନାହିଁ କି ଉଡ଼ାଜାହଜ ସୁବିଧା ନାହିଁ ଆମର ଏଇଠି ବସ୍ ଚାଲେ ଅଟୋ ଚାଲେ ରିକ୍ସା ଚାଲେ ତ ଆମେ ଯେ ଯେକୌଣସି ଜାଗାକୁ ଯାଉଁ ତ ବସ୍ ରେ ଯାଉଁ ଆଉ ଅଟୋରେ ଯାଉଁ ରିକ୍ସାରେ ଯାଉଁ ନିଜେ ନିଜ ଗାଡ଼ି ସୁବିଧା ଥିଲେ ନିଜ ଗାଡ଼ିରେ ଯାଉଁ ନ ନହେଲେ ଇଏ କରିକି ଅନ୍ୟ ଜାଗାକୁ ଯିବା ପୂର୍ବରୁ ମାର୍ସଲ ଫାର୍ସଲ ଏମିତି ରିଜର୍ଭ କରିକି ଯାଉଁ ତ ଆମର ଏଇଠି କୌଣସି ସୁବିଧା ନାହିଁ ଟ୍ରେନ୍ ପାଇଁ କି ଉଡ଼ାଜାହାଜ ପାଇଁ ତ ଆମେ ଖାଲି କେବଳ ଯୁଆଡ଼େ ଯେକୌଣସି ଜାଗାକୁ ଯାଉଁ ବସ୍ ରେ ନହେଲେ ଅଟୋ ନହେଲେ ରିକ୍ସା ଏଇଟାରେ ଯାଉଁ